ସାଧାରଣତଃ କୃଷକମାନେ କୃଷି ପାଇଁ ପାଣି ଉପରେ ନିର୍ଭର କରିଥାନ୍ତି ପାଣି ସାଧାରଣତଃ ବର୍ଷା ଦିନରେ ବର୍ଷା ଦିନରେ ଚାଷ ପାଇଁ କୌଣସି ଅସୁବିଧା ହୁଏ ନାହିଁ କିନ୍ତୁ ଖରାଦିନରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାଉ ଇଲେକ୍ଟ୍ରିକ୍ ବିଦ୍ୟୁତ ଯଦି ଆମକୁ ସୁବିଧା ସୁଯୋଗ ଦେଇ ଆମକୁ ବୋରୱଲ୍ ପରି ସୁବିଧା ଯୋଗାଇ ଦେଇଥାନ୍ତେ ହେଲେ ବହୁତ ଭଲ ହେଇଥାନ୍ତା ସରକାର ତ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଦଉଛନ୍ତି ଯଦି ଲୋନ୍ ଆକାରରେ ଆମକୁ ସେମିତି କିଛି ସୁବିଧା କରିଦେଇଥାନ୍ତେ ସବସିଡ଼ି ମାଧ୍ୟମରେ କିଛି ସୁବିଧା କରିଦେଇଥାନ୍ତେ ଚାଷ ଜମିରେ ବୋରିଂ ଖୋଳି ଦେଇଥାନ୍ତେ ତାହେଲେ ଆମେ ବହୁତ ଖୁସି ହେଇଥାନ୍ତୁ ପାଣି ପାଇପାରିଥାନ୍ତୁ ଆମେ ଚାଷ ଭଲ ଭଲ ଭାବରେ କରିଥାନ୍ତୁ